ହଁ ବାପା ଏଇ ପିଲାଦିନେ ଏଇ ସାଙ୍ଗସାଥି ହେଇ ଭୋଜିଭାତ କରୁ ସେତେବେଳେ ମୁଁ ସଉକରେ ରନ୍ଧା ରନ୍ଧି କରୁଥିଲି ଏଇ ପିଲାମାନେ ସବୁ ଆମରି ସାଙ୍ଗ ଯେତିକ ମିଶିକରି ରନ୍ଧାବଢ଼ା ଯେଉଁ ଭୋଜିଭାତ କରୁ ତା'ଦେହରେ ରନ୍ଧା ରନ୍ଧି ମୁଁ କରେ ସେଥିରେ ମୋତେ ରନ୍ଧା ରନ୍ଧିରେ ସଉକ ଥାଏ ସେଇ ସଉକକୁ ପୂରଣ କରିବା ପାଇଁ ମୁଁ ଚିନ୍ତା କଲି ଆଉ ପରିବାରରେ ସେମିତି କେହି କିଛି ଇଏ କରିନାହାଁନ୍ତି ଆଉ ଯେତେବେଳେ ରୋଜଗାର ବୟସ ଆସିଲା କୁଆଡ଼ୁ କିଛି ହେଲା ନାହିଁ ତ ମୁଁ ଦୋକାନ ଖଣ୍ଡିଏ ଦେଲି ଚା' ଦୋକାନ ସେଇ ଚା' ଦୋକାନରେ ବସି ବରା ପିଆଜି ଚପ ସିଙ୍ଗେଡ଼ା ମିଠା ମିଠି ଏଇସବୁ ତିଆରି ତୁଉରି କରୁଛି ଆଉ ଆଳୁକଷା ଆଳୁଦମ ମଟର ଆଳୁ ଘୁଗୁନି ଏସବୁ ତିଆରି କରୁଛି ତେଣୁ ରନ୍ଧାବଢ଼ା ଏବେ ବି ଏଇ ଗାଁ ଭୋଜି ଭାତରେ ସବୁ ଯେଉଁ ଯାଉଛନ୍ତି ଭାଇନାମାନେ ରନ୍ଧା ରନ୍ଧି କରିବା ପାଇଁ ସେ ଆମର ଜଣେ ବଡ଼ ଭାଇନା ଯାଆନ୍ତି ରୋଷେଇ କରିବା ପାଇଁ ବାହାଘର ଭୋଜି ହଉ ଶୁଦ୍ଧଘର ଭୋଜି ବ୍ରତଘର ଭୋଜି ସବୁ ଭୋଜିରେ ଯାଆନ୍ତି ତ ସିଏ ମୋତେ ଡ଼ାକନ୍ତି ମୁଁ ତାଙ୍କ ସାଙ୍ଗରେ ପାଖରେ ଯାଏ ଆଉ ରୋଷେଇ ବାସରେ ସାହାଯ୍ୟ କରେ ପରସା ପରସି କରେ ଯାଇ ପଇସାପତ୍ର ଦିଅନ୍ତି ଆଉ ରୋଷେଇବାସ ତ ଆଉ ଆମକୁ ତ ସେମିତି ନାହିଁ ଯେ ବଡ଼ ବଡ଼ ହୋଟେଲ୍ରେ ମିଳିଯିବ ଏଇ ଘର ପାଖରେ ରହି ଏଇସବୁ ରୋଷେଇ ବାସ ଏଇଭଳିଆରେ କରୁଛି ଆଉ ସକ ଥିଲା ମୋର ତେଣୁ ଏବେ ଦୋକାନ କଲି ବୃତ୍ତି ତାକୁ କରିନେଲି ଦୋକାନତକ ଦୋକାନରେ କରୁଛି ଏଇ ଚପ ବଡ଼ା ପିଆଜି ଘୁଗୁନି କଷା ଦମ କରୁଛି ଆଉ ଏ ଭାଇନା ଡ଼ାକନ୍ତି ଭୋଜିଭାତ ରୋଷେଇରେ ମୁଁ ଯାଏ ତାଙ୍କ ସାଙ୍ଗରେ ରୋଷେଇ କରେ ଏମିତି ମୁଁ ତାକୁ ବୃତ୍ତି କରିନେଲି ଆଉ